ହଁ ମୁଁ କହିପାରିବି ଯେମିତି ଏକ ହଜାର ଏକ ଶହ ପଚିଶ ଏକ ହଜାର ଏକ ଶହ ଆଠ ଏକ ହଜାର ଦୁଇ ଶହ ପାଞ୍ଚ ପାଞ୍ଚଶହ କୋଡ଼ିଏ ନଅ ଶହ ପାଞ୍ଚ